ମାଲକାନଗିରି ସବୁଠାରୁ ଅର୍ଗସ୍ ନ୍ୟୁଜ୍ ଭଲ ସତ୍ୟତା ପ୍ରକାଶ କରୁଛି ମାଲକାନଗିରିରେ ଯେକୌଣସି ଘଟଣା ଘଟିଲେ ଆପଣ ଅର୍ଗସ୍ ନ୍ୟୁଜ୍ର ହେଲ୍ପଲାଇନ୍ରେ କଲ୍ କଲେ ସେମାନେ ଆସିକି ତଖି ନିକି ସବୁ ଘଟଣା ଠିକ୍ ଭାବରେ ତାଦାର କରନ୍ତି ଆଉ ଘଟଣାର ସତ୍ୟତା ପ୍ରକାଶ କରନ୍ତି ଆଉ ଯେଉଁ ବ୍ୟକ୍ତି ସହିତ ଅନ୍ୟାୟ ହୁଏ ସେମାନେ ତାଙ୍କ ନ୍ୟୁଜ୍ରେ ଠିକ୍ ସତ୍ୟତାଟା ପ୍ରକାଶ କରନ୍ତି ଆଉ ଯେଉଁ ଲୋକ ସହିତ ଅନ୍ୟାୟ ହୁଏ ସେ ବି ଠିକ୍ ବିଚାର ପାଆନ୍ତି ତ ଯେକୌଣସି ଖବର ସତଟା କହିବା ତାଙ୍କର ମାନେ ନ୍ୟୁଜ୍ର ଧର୍ମ କାହିଁକିନା ବହୁତ ନ୍ୟୁଜ୍ ବାଲା ଅଛନ୍ତି ଯେଉଁମାନେ କି ଖାଲି ନିଜର ପପୁଲାରିଟି ପାଇଁ ନ୍ୟୁଜ୍ରେ ମନ ଇଚ୍ଛା ଖବର ସବୁ କହିଦିଅନ୍ତି ଯେଉଁ ଯେଉଁଟାକି ସତ୍ୟତା ନ ପାଇକି ଦଶ କରୁଥିବା ଲୋକ ମୁକ୍ତି ପାଆନ୍ତି ଆଉ ଅନ୍ୟ ଏକ ଆଉ ବିନା ଦୋଷଥିବା ଲୋକ ଶାସ୍ତି ପାଆନ୍ତି ତ ସେଇଟା ଠିକ୍ ନୁହଁ